ଆମ ଗାଁ ରେ ମିନିମମ୍ କୋଡ଼ିଏ ତିରିଶି ଏକର ଗୁଟେ ଲଙ୍କା ଚାଷ ହେସି ସେଇଟା ହେଲା ପରେ ଚାଷୀ ମାନେ ସେଇଟା ହେଲା ପରେ ଯେନ୍ ଚାଷ ଆମର କୋଡ଼ିଏ ତିରିଶ୍ ଏକର୍ କରିଛନ୍ ଆମର ଭାଇ ମାନେ ଏ ମିଶିକି କରିଛନ୍ ଯେନ୍ତା କି ଚାରି ପାଞ୍ଚ ଲୋକ ହେଇକି କରିଛନ୍ ତାପରେ ଯେନ୍ତା କି ଆମର୍ ମହିଳା ମାନେ ଯେନ୍ ମାଆ ମାନେ ଯାଏସନ୍ ଲଙ୍କା ମରିଚ ଏକାଠି ଆଣି ଗୁଟେ ଜାଗାରେ ଆନସନ୍ ସୁକାସନ୍ ଲାଲ୍ ଲାଲ୍ ମିରିଚ କି ସେନେ ବାସିକରି ଗୁଟେ ଏକ୍ସଟ୍ରା ଜାଗାରେ ରଖୁସନ୍ ରଖ୍ଲା ପରେ ଏବେ ତ ସବୁ ମେସିନ୍ ଯୁଗ ହେଇଗଲା ମେସିନ୍ ଆସିଲା ପରେ ସବୁ ଆନିକିରି ଗୁଟେ ରଙ୍ଗା କରି କରି ସବୁ ଗୁଟେ ଗୁଣ୍ଡ କରସନ୍ ଗୁଟେ ଜାଗାରେ ମିଶିକି ଗୁଣ୍ଡ କରୁସନ୍ ଗୁଣ୍ଡ କଲା ପରେ ସେ ଗୁଣ୍ଡ କେ ଆଣିକି ଗୁଟେ ଜାଗାରେ ପ୍ୟାକେଟ୍ ପ୍ୟାକେଟ୍ ପ୍ୟାକିଙ୍ଗ୍ କରି କରି ପ୍ୟାକେଟ୍ ଦୁଇଟା ହେଇ କରି ନେଇକରି ଗୁଟେ ଏଣେ ବଜାରରେ ବିକ୍ରି କରସନ୍ ବିକ୍ରି କଲା ପରେ ସବୁ ବିକ୍ରି ବଜାର କେ ମାଆ ମାନେ ବିକ୍ରି କରି ଯାଏସନ୍ ବିକ୍ରି କଲା ପରେ ସେଇଟା ଯେତେ ଲାଭ ହେବା ପଇସା ସେ ଯେତେ ଲଙ୍କା ଘିନି ଥିବେ ଆନି ଥିବେ ସେ ଚାଷୀ ଙ୍କର ସେ ପଇସା ଚାଷୀ କୁ ଦେବେ ଚାଷୀ କି ଦେଇ ସାରିଲା ପରେ ଯେତେ ଅଲଗିବା ଯେତେ ତାକର ଅଛି ସେତେ ତାକର ଲାଭ ରଖିକି ସେ ଏଇଟା କରିବେ କଲା ପର ସେ ଏଇଟା ହେଇକି ସେ